ଆମ ରାଜ୍ୟରେ ଆମ ଅଞ୍ଚଳରେ ମୁଖ୍ୟ ଧାର୍ମିକ ନେତା ବହୁତ ଅଛନ୍ତି ସେମାନଙ୍କ ଭିତରୁ କିଛି ମୁଖ୍ୟ ମଧ୍ୟ ଅଛନ୍ତି ଆମର ଆମ ଅଞ୍ଚଳରେ କି ରାଜ୍ୟରେ କୌଣସି ଗୋଟେ ଅନୁଷ୍ଠାନ ଅନୁଷ୍ଠିତ ହେଲେ ସେଥିରେ ଆମେ ତାଙ୍କୁ ନିମନ୍ତ୍ରଣ କରୁ ସେ ମଧ୍ୟ ଆମ ସଭାରେ ଉପସ୍ଥିତ ହୁଅନ୍ତି ଆମେ ତାଙ୍କୁ ପୁରା ଶ୍ରଦ୍ଧାର ସହିତ ସମ୍ମାନର ସହିତ ତାଙ୍କୁ ସ୍ୱାଗତ ଜଣାଉ ଫୁଲତୋଡ଼ା ଦେଉ ତାଙ୍କୁ ଫୁଲ ହାର ମଧ୍ୟ ଦେଉ ତାଙ୍କୁ ମାନେ ଗେଟ ପାଖରୁ ହିଁ ତାଙ୍କୁ ସମ୍ମାନିତ କରି ତାଙ୍କୁ ମଞ୍ଚ ଉପରକୁ ଆଣିଥାଉ ଏହିପରି ଭାବରେ ତାଙ୍କୁ ସମ୍ମାନ ଦଉ ଦିଆଯାଏ ଆଉ ଆମେ ମଧ୍ୟ ତାଙ୍କର କଥାକୁ ସମ୍ମାନର ସହିତ ଧୈର୍ଯ୍ୟର ସହିତ ଶୁଣିଥାଉ ସେମାନେ ଯେଉଁ ପରାମର୍ଶ ଦିଅନ୍ତି ଆମେ ମଧ୍ୟ ତାକୁ ପାଳନ କରିଥାଉ ଆଉ ମାନେ ଆମ ଅଞ୍ଚଳରେ ଯେଉଁ ଅଛନ୍ତି ସବୁ ଗୁରୁ ସେମାନଙ୍କ ଠାରୁ ବି ଆମେ ବହୁତ ଭଲ ଶିକ୍ଷା ସେ ଆମକୁ ଦେଇଥାନ୍ତି ଆମେ ବି ତାକୁ ଗ୍ରହଣ କରିଥାଉ କିପରି ଲୋକମାନଙ୍କ ସହିତ କଥା ହେବ କିପରି ଚାଲିବ କିପରି ବ୍ୟବହାର କିପରି ମାର୍ଜିତ ହବ କିପରି ପରିବାରମାନଙ୍କୁ ସମସ୍ତଙ୍କୁ ସମ୍ମାନ କରିବ ଗୁରୁଜନ ମାନଙ୍କ କଥାମାନିବ ତାଙ୍କ ପାଖରୁ ଆମେ ବହୁତ କଥା ଶିଖିଥାଉ ଏହିପରି ଆମ ଅଞ୍ଚଳର ଗୁରୁମାନଙ୍କୁ ଶିଖିଥାଉ ଆମ ଅଞ୍ଚଳର ଧାର୍ମିକ ନେତାମାନଙ୍କୁ ଆମେ ସମ୍ମାନ ଦେଇଥାଉ